ଆମର୍ ପରିବାରରେ ବହୁତ ଦିନ ହେଲା ଗୋଟିଏ ରେସିପି ବାରମ୍ବାର ଚାଲି ଆସିଛି ପିଢ଼ୀଦର ପିଢ଼ୀ ମୋର ଅଜା ବି ବନଉଥିଲେ ମୋର ବାପା ବି ବନଉଛନ୍ ଆର୍ ଏବେ ଆମେ ବି ଖାଉଛୁଁ ସେ ରେସିପି ସେହିଟା ହେଲା ବିରିୟାନି ଆର୍ ବିରିୟାନି ଲାଗି ଆମକୁ ଅରୁଆ ଚାଉଲ୍ ଘିଅ ଟିକେ ମାଂସ ଗରମ ମସଲା ଏସବୁ ପକାଇକିରି ଆମେ ବନାସୁଁ ଆର୍ ଆମର୍ ବିରିୟାନି ଆମକୁ ବହୁତ ଭଲ ଲାଗ୍ସି କାହିଁକି ହୋଟେଲରୁ ବି ସେ ବିରିୟାନିରୁ ଆମ ଘର ବିରିୟାନିଟା ଭଲ ଲାଗ୍ସି ସେହିଟା ସେହିଟା ଗୋଟିଏ ଯୁଗ ଯୁଗ ଧରିକିରି ଆମର୍ ଘରେ ସେହିଟା ଚାଲି ଆସିଛେ